ଆମ ଆମ ବେତନଟିରେ ଚକାଆଖି ନାମକ ଏକ ଷ୍ଟୁଡ଼ିଓ ଅଛି ମୁଁ ମୁଁ ସେଠାକୁ ଯାଇ ଫଟୋ ଉଠାଇବା ପାଇଁ ସେ ବିଭିନ୍ନ ପ୍ରକାର ଫଟୋ ଉଠାଏ ଅନ୍ୟ ଲୋକମାନେ ବି ସେଠାକୁ ଯାଆନ୍ତି ତା'ର ବହୁତ ପ୍ରଶଂସା କରନ୍ତି ସେ ବହୁତ ସୁନ୍ଦର ଫଟୋ ଉଠାନ୍ତି ଫଳରେ ତା'ର ବି ବେପାର ଠିକ୍ ଚାଲେ ଅନ୍ୟ ଲୋକମାନେ ବି ତାକୁ ବହୁତ ପ୍ରଶଂସା କରନ୍ତି ଆଉ ବହୁତ ସୁନ୍ଦର ସୁନ୍ଦର ସେ ଫଟୋ ଉଠାନ୍ତି ଫଟୋ ଦେଖି ଲୋକମାନେ ବହୁତ ପସନ୍ଦ କରନ୍ତି ତାଙ୍କର ନାମ କରନ୍ତି ଏହା ପଛରେ ତା'ର ସବୁ କିଛି ଠିକ୍ ଚାଲିଛି ଆଉ ସେମାନେ ଫଟୋ ଉଠାଇବା ଦ୍ୱାରା ଲୋକ ଚାରିଆଡ଼େ ଫଟୋ ପୋଷ୍ଟ କରାହଉଛି ବହୁତ ସୁନ୍ଦର ସୁନ୍ଦର ସେ ଫଟୋ ଉଠାଏ ଥରେ ମୁଁ ଏମିତି ଫଟୋ ଉଠାଇଲା ବେଳେ ଟିକେ ବଙ୍କା ମୋର ବେକଟା ଉଠିଯାଇଥିଲା ମୋ ବେକ ବଙ୍କା ଉଠିଯାଇଥିଲା ସେଇଟା ଦେଖିକରି ସମସ୍ତେ ମୋତେ ହସିଦେଲେ ଆଉ ମୋତେ ବହୁତ କିଛି କମେଣ୍ଟ କଲେ ସେ ତାଙ୍କର ଫଟୋ ଇଏର ପ୍ରଶଂସା ବି କଲେ ସେମିତି ଫଟୋ ଦେଖିକରି ଆଉ ଅନ୍ୟ ଲୋକମାନେ ବି ସେଠାକୁ ଯାଉଛନ୍ତି ଫଟୋ ଉଠାଇବା ପାଇଁ ସେ ଫଟୋଗ୍ରାଫର ବହୁତ ପ୍ରଶଂସା ଲୋକମାନେ କରୁଛନ୍ତି ଏ ଅଞ୍ଚଳରେ ସେଇ ଗୋଟେ ମାତ୍ର ଫଟୋଗ୍ରାଫର ଯାହାକି ତା'ର ଅଞ୍ଚଳରେ ବହୁତ ନା ରହିଛି ଆଉ ସିଏ ସହର ସହରରୁ ଆସି ମଫସଲରେ ବି ମଧ୍ୟ ଘରେ ଘରେ ଆସି ସିଏ ଫଟୋ ଉଠାଇ ଯାଆନ୍ତି ତେଣୁ ତାଙ୍କର ବହୁତ ନାମ ରହିଛି ଅଞ୍ଚଳରେ